ଫେସବୁକ୍ ଏହି ଆପ୍ ଜରିଆରେ ଆମେ ବିଭିନ୍ନ ପ୍ରକାର ସମସ୍ୟା ଅପଲୋଡ଼୍ କରିଥାଉ ଯାହାକି ଏ ସମାଜ ପାଇଁ ପ୍ରଭାବିତ ହୋଇଥାଏ ଏ ତା'ପରେ ହେଉଛି ଆମର ହ୍ୱାଟ୍ସ୍ଆପ୍ ବ୍ୟକ୍ତିଗତ ସ୍ତରରେ ଭିଡ଼ିଓ କଲ୍ କରିବା ସହିତ ବ୍ୟକ୍ତିଗତ ଫଟୋ ମଧ୍ୟ ସେୟାର କରିହୁଏ ଏଥିରେ ଆଉ ଅନ୍ଲାଇନ୍ ପେମେଣ୍ଟସ୍ ସିଷ୍ଟମ୍ ମଧ୍ୟ ହ୍ୱାଟ୍ସ୍ଆପ୍ ଜରିଆରେ କରିହୁଏ ୟୁଟ୍ୟୁବ୍ ୟୁଟ୍ୟୁବ୍ ଜରିଆରେ ବିଭିନ୍ନ ଭିଡ଼ିଓ ଗୁଡ଼ିକ ଦେଖିହୁଏ ଏବଂ ନିଜ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଭିଡ଼ିଓ ଅପଲୋଡ଼ ଏଥିରେ କରିହୁଏ ଏ ଫୋନପେ ଯାହାକି ଟ୍ରାଞ୍ଜାକ୍ସନ୍ ପାଇଁ ଏକ ମାଧ୍ୟମ ବ୍ୟାଙ୍କରୁ ନିଶ୍ଚିତ ଭାବେ ଆମେ ବ୍ୟାଙ୍କ ବିନା ଏହି ଫୋନପେ ଜରିଆରେ ପେମେଣ୍ଟ ଟ୍ରାଞ୍ଜାକ୍ସନର କାରବାର ଦବାନବାର କାରବାର ସହଜସାଧ୍ୟ ହୋଇଥାଏ ସ୍ମାର୍ଟଫୋନ୍ ଯେତିକି ଆମ ପାଇଁ ଉପକାରିତା ତାହାର ମଧ୍ୟ ଅପକାରିତା ରହିଛି ଉପକାରିତା ତ ଅନେକ ଅଛି ସୋସିଆଲ ମିଡ଼ିଆ ଯୁଗରେ ସ୍ମାର୍ଟଫୋନ୍ର ଆବଶ୍ୟକ ନିଶ୍ଚିତ ଭାବେ ରହିଛି କେବଳ କଲିଙ୍ଗ ନୁହେଁ ସେଥିରେ ନେଟ୍ ଜରିଆରେ ଆମେ ଅନେକ ପ୍ରକାର ସୁବିଧା ସୁଯୋଗ ପାଇଥାଉ ସ୍ମାର୍ଟଫୋନ୍ ଜରିଆରେ ଫଟୋ ଉତ୍ତୋଳନ ସହ ଭିଡ଼ିଓ କରିବା ଏବଂ କାଲ୍କୁଲେଟର୍ ମଧ୍ୟ ତା ମଧ୍ୟରେ ରହିଛି ହିସାବକିତାବ ପାଇଁ କ୍ୟାମେରା ଅଛି ଫଟୋ ଉତ୍ତୋଳନ ପାଇଁ ତା ସହିତ ଭିଡ଼ିଓ କଲ୍ ଏକ ମାଧ୍ୟମ ଦେଶ ଦେଶ ବାହାରେ ଆମେ ସେଇ ସ୍ମାର୍ଟଫୋନ୍ ଜରିଆରେ ଭିଡ଼ିଓ କଲିଂ ଜରିଆରେ ନିଜ ମଧ୍ୟରେ ଆଲୋଚନା କରିପାରିବା ଏହା ବଡ଼ ଫାଇଦା ତତ୍ସହିତ ଟ୍ରାଞ୍ଜାକ୍ସନ୍ ଟଙ୍କା ଦେଣନେଣର କାରବାର ମଧ୍ୟ ଏହି ସ୍ମାର୍ଟଫୋନ୍ ଜରିଆରେ ହୋଇଥାଏ ଯା ମଧ୍ୟରେ ଆମେ ୟୁ ପି ଆଇ ଆଇ ଡ଼ି ଫୋନପେ ହଉ ଗୁଗୁଲ୍ ପେ ହେଉ ପେଟିଏମ୍ ହେଉ ଅନେକ ଆପ୍ ଅଛି ସେଗୁଡ଼ିକର ଆମେ ସୁବିଧା ସୁଯୋଗ ନେଇପାରିବା ଏହି ସ୍ମାର୍ଟଫୋନ୍ ଜରିଆରେ ପରେ ପରେ ଯଦି ଆମେ ତାର ଅପକାରିତା ସମ୍ବନ୍ଧରେ ଯିବା ନିଶ୍ଚିତ ମଧ୍ୟ ତା ଅପକାରିତା କିଛି ରହିଛି ଏବେ ପ୍ରାୟତଃ ସମସ୍ତଙ୍କ ହାତରେ ଏହି ସ୍ମାର୍ଟଫୋନ୍ ଯାହାର ବ୍ୟବହାର ନିଶ୍ଚିତ ଭାବେ ଆମ ସମାଜ ପ୍ରତି ପରିବେଶ ପ୍ରତି ବିପଦ ରହିଛି ଯାହାର ଏକ ରଞ୍ଜନ ରଶ୍ମୀ ଜରିଆରେ ପ୍ରଭାବ ପକାଉଛି ଶରୀରର ରୋଗ ନିଶ୍ଚିତ ଭାବେ ତାହା ପ୍ରତି ରହିଛି ସ୍ମାର୍ଟଫୋନ୍ ଦ୍ୱାରା ଏବଂ ଏ ସ୍ମାର୍ଟଫୋନ୍ ଯେତେବେଳେ ଆମେ ଉପଯୋଗ କରୁଛେ ଯଦି ସେ ସମୟରେ ବିଜୁଳିର ଘଡ଼ଘଡ଼ିର ପ୍ରଭାବ ରହେ ନିଶ୍ଚିତ ଭାବେ ମଣିଷର ଜୀବନ ପ୍ରତି ମଧ୍ୟ ତାହା ବିପଦ ରହିଥାଏ ଯଦିବା ସେହି ସମୟରେ ଆମେ ସ୍ମାର୍ଟଫୋନ୍ର ଉପଯୋଗ କରିଥାଉ ତତ୍ସହିତ ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ସ୍ମାର୍ଟଫୋନ୍ ଜରିଆରେ ଭିନ୍ନ ଏକ ଦୁନିଆକୁ ଅଶ୍ଳୀଳତା ଦୁନିଆକୁ ମଧ୍ୟ ସେମାନେ ଅନୁଭବ କରନ୍ତି ଏହି ସ୍ମାର୍ଟଫୋନ୍ ପାଇଁ ଏବଂ ସ୍ମାର୍ଟଫୋନ୍ରେ ମଧ୍ୟ ସ୍ମାର୍ଟଫୋନ୍ ଜରିଆରେ ଆମେ ଶରୀରର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ତା ହାନି ହୋଇଥାଏ ଶରୀର ପ୍ରତି ନିଶ୍ଚିତ ଭାବେ ଆମର ରୋଗ ବ୍ୟାଧି ଗ୍ରାସୀଥାଏ ତାହା ମଧ୍ୟରେ ଏକ ରଞ୍ଜନ ରଶ୍ମୀ ଏକ ବିକରଣ କିରଣ ରହିଛି ଯାହାର ପ୍ରଭାବ ନିଶ୍ଚିତ ଭାବେ ସିଧାସଳକ ଭାବେ ଆମ ଶରୀର ପ୍ରତି ତାହାର ପ୍ରଭାବ ପଡ଼ିଥାଏ ଏହିଭଳି ଭାବେ ସ୍ମାର୍ଟଫୋନ୍ ଯେତିକି ଆମ ପାଇଁ ସୁବିଧା ସୁଯୋଗ ତଥା ଫାଇଦା ଥାଏ ପ୍ରତି ବଦଳରେ ମଧ୍ୟ ଆମ ପାଇଁ କ୍ଷତିକାରକ ହୋଇଥାଏ